ଭାରତରେ ପିଲାମାନେ ଶିକ୍ଷା ଗ୍ରହଣ କରୁଛନ୍ତି ପିଲାମାନେ ଆଗ ଦଶମ ପରେ ପ୍ଲସ୍ ଟୁ ଏବଂ ପ୍ଲସ୍ ଥ୍ରୀ ପଢ଼ୁଥିଲେ ସରକାରୀ ଚାକିରୀ ପାଇଁ ହେଲେ ସମୟ ସହିତ ପିଲାମାନଙ୍କର ମନ ବଦଳି ସାରିଲାଣି ଦେଶରେ ଏବେ ସରକାରୀ ଚାକିରୀର ଅଭାବ ଦେଖା ଦେଲାନି ଗାଁ ଗହଳିର ପିଲାମାନେ ଚାକିରୀ ନ ପାଇ ବେକାରିଆ ହୋଇ ବୁଲୁଥିଲେ କୋଉଁଠି ଚାକିରୀ କରିବା ସହିତ ମଧ୍ୟ ମନ ଦେଇ ବେପାର କରୁଥିଲେ ସରକାର ଏହି ସବୁ ଅସୁବିଧା ଦେଖି ଗାଁ ଲୋକମାନଙ୍କର ସେ ଆଇ ଟି ଆଇ ଏବଂ ଡିପ୍ଲୋମା ଶିକ୍ଷାନୁଷ୍ଠାନର ବ୍ୟବସ୍ଥା କରିଲେ ଯାହାଫଳରେ ଦଶମ ପାସ୍ କଲା ପରେ ପିଲାମାନେ ଆଇ ଟି ଆଇ କିମ୍ବା ଡିପ୍ଲୋମା ପଢ଼ି ପିଲାମାନଙ୍କୁ କମ୍ପାନୀରେ ନେଇ ଯୋଗାଇ ଦେଉଛନ୍ତି ଭାରତରେ ବିଭିନ୍ନ ଧରଣର କମ୍ପାନୀ ଖୋଲିବା ଦ୍ୱାରା ବହୁତ ସୁବିଧା ହେଉଛି ଏବଂ ପିଲାମାନେ ଦେଶରେ ଆଉ ବେକାରିଆ ହୋଇ ବୁଲୁ ନାହାନ୍ତି ଏହାସବୁ ଏହିସବୁ ସୁବିଧା ଦେବା ପରେ ବି ସରକାର ବହୁତ